ସାଧାରଣତଃ ଆମେ ଘରୁ ବାହାରକୁ ବାହାରିଲେ ଗାଡ଼ିରେ ଯିବାକୁ ପଡ଼େ ଗାଁ ଗହଳିରେ ପରିବହନର ସେମିତି ବିଶେଷ ସୁବିଧା ନାହିଁ କୌଣସି ଜରୁରୀ କାମରେ ବାହାରିଲେ ମେନ୍ ରୋଡ଼କୁ ଯିବାକୁ ପଡ଼େ ମେନ୍ ରୋଡ଼ରେ ଅପେକ୍ଷା କରିଲେ ଯଦିଓ ବସ୍ ଆସେ ସେ ହେଲେ ସେଥିରେ ବହୁତ ଭିଡ଼ ଥାଏ ଏତେ ଭିଡ଼ ଥାଏ ଯେ ବସ୍ ଅଟକେ ନାହିଁ ତଥାପି ଗୋଟିଏ ବସ୍ ଯଦି ଅଟକି ଥାଏ ବସ୍ ଭିତରେ ଭିଡ଼ ଯୋଗୁଁ ଛିଡ଼ା ହେଇଯିବାକୁ ପଡ଼େ ଏଥିରେ ବିଶେଷ କରି ମହିଳାମାନଙ୍କୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼େ ତା ଛଡ଼ା ପରିବହନ ବ୍ୟବସ୍ଥାରେ ବୃଦ୍ଧ ଏବଂ ବୃଦ୍ଧା ସେମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥାନ୍ତି ଯଦି ଅଟୋ ନହେଲେ କାର୍ ବ୍ୟବସ୍ଥା କରିଯିବାକୁ ଅନେକଙ୍କ ପାଖରେ ଅର୍ଥ ନଥାଏ ଏବେ ଲକ୍ଷ୍ମୀ ବସ୍ ଚାଲିବା ସୁବିଧା ସରକାର କରିଛନ୍ତି ଗାଉଁଲି ଅଞ୍ଚଳରେ ଗାଁ ଭିତରକୁ ବସ୍ ଆସିବାର ସୁବିଧା ନାହିଁ ଯଦି ସରକାର ଏଥିପ୍ରତି ଟିକେ ଲକ୍ଷ୍ୟ ଦିଅନ୍ତେ ତାହେଲେ ବହୁତ ଭଲ ହୁଅନ୍ତା